ସ୍ଥାନୀୟ କଳାକାରମାନେେ ଯେଉଁଟାକି ଆମ ଅଞ୍ଚଳରେ ବହୁତ ଉଦାଣ୍ଡି କୀର୍ତ୍ତନ କିମ୍ବା ଯେକୌଣସି ନୃତ୍ୟ କରି ଅନ୍ୟ ଦେଶମାନଙ୍କରେ ଯେଉଁ ନୃତ୍ୟ ଦେଖାଇଥାନ୍ତି ଲୋକଙ୍କୁ ଆକର୍ଷିତ ମନୋରଞ୍ଜନ କରାଇଥାନ୍ତି ତାହା ଏର କଳା ବୋଲି କୁହାଯାଏ ଏବଂ ସେ କଳାରେ ସେମାନେ ବିଭିନ୍ନ ବିଭିନ୍ନ ପ୍ରକାରର ନୃତ୍ୟ ନୂଆ ନୂଆ ଷ୍ଟେପ ଶିଖନ୍ତି ଏବଂ ଅନ୍ୟମାନଙ୍କୁ ବି ସେଟା ଆକର୍ଷିତ କରାନ୍ତି ଏବଂ ସେମାନଙ୍କ ଆକର୍ଷିତ ଦେଖି ଲୋକମାନେ ଆଉ ଅନ୍ୟ ଅନ୍ୟ ଜାଗାକୁ ଆଉ ଅନ୍ୟ ଅନ୍ୟ ଜାଗାକୁ ସେମାନେ ଡାକିଥାନ୍ତି ଦେଖାଇବା ପାଇଁ ତାଙ୍କ କଳା ସେଇଥିପାଇଁ ସେ କଲାକୁ ସେମାନେ ଅତିକ୍ରମ କରିବାକୁ ବିଭିନ୍ନ ଜାଗାକୁ ଯାଆନ୍ତି ଦେଖାଇବା ପାଇଁ ଏବଂ ସେମାନଙ୍କ ବଢ଼ିବା ପାଇଁ ସେମାନେ ଲୋକମାନଙ୍କୁ କଲ୍ ମାଧ୍ୟମରେ କିମ୍ବା କୌଣସି କୌଣସି ଚିଠି ମାଧ୍ୟମରେ ସେଟା ଗାଁ ଗାଁକୁ ବୁଲାଇ ଦେଇଥାନ୍ତି ସେମାନେ ଜାଣିଲେ ଜାଣିପାରିଲେ ସେମାନେ ସେମାନଙ୍କୁ ଡାକିକି ସେଇ ନୃତ୍ୟକଳା କରିବା ପାଇଁ କହିଥାନ୍ତି